ହଁ ଆମେ ଗୀତର ନିଶ୍ୱାସରେ ନିୟନ୍ତ୍ରଣ ରଖିବା ଦରକାର ଆଉ ମୁଁ ଏହାକୁ ଏଇଥିପାଇଁ ସମର୍ଥନ କରିବାକୁ ଚାହୁଁଛି ଯେ ଗୀତ ଶୁଣିବା ଦ୍ୱାରା ନିଜର ମନ ଆନନ୍ଦିତ ଏବଂ ଖୁସି ହୋଇଥାଏ ଏହାକୁ ଉନ୍ନତ କରିବାକୁ ହେଲେ ଆମର ବିଭିନ୍ନ ଜାଗାରେ ଗୀତର ଯେମିତି ସାଙ୍ଗଠନିକ ଗୋଟିଏ ଅନୁଷ୍ଠିତ ହେବା ଦରକାର ଯେଉଁ ପିଲାମାନେ ଜାଣିଛନ୍ତି ସେ ଗାଁ ଗହଳିରୁ ସୁଯୋଗ ଦେବା ଦରକାର ଯାହା ଫଳରେ ଯେଉଁ ପିଲାମାନେ ଗୀତ ବୋଲିକି ବହୁତ ଆଗକୁ ଯାଇ ପାରିବେ ଏବଂ ବହୁତ ବଡ଼ ବଡ଼ ଜାଗାରେ ଯାଇ ଗୀତ ବୋଲି ନିଜର ସେଇଟା ମଧ୍ୟ ଆର୍ଥିକ ମାଧ୍ୟମରେ ଉନ୍ନତି ହୋଇପାରିବ ଯାହାଫଳରେ ସେମାନେ ରୋଜଗାର ସକ୍ଷମ ହୋଇ ନିଜକୁ ସେହି ଗୀତ ମାଧ୍ୟମରେ ହଜେଇ ଦେଇ ନିଜର ପରିବାର ପ୍ରତିପୋଷଣ କରିପାରିବେ